ହଁ ହ୍ୟାଲୋ ହଁ ଲାଗିଛି କ'ଣ କାମ ଥିଲା କି କ'ଣ କାମ ଅଛି ଆମ ଦୋକାନରେ ଅଛି ଟିଭି କୁଲର୍ ଗଡ଼୍ରେଜ ସବୁଠାରୁ ମାନେ ଆମର ସବୁ ସାମଗ୍ରୀ ଅଛି ଘରୋଇ ମାନେ ଘରୋଇ ଘରୋଇ ସାମାନ ସବୁ ଅଛି ହଁ ତା'ହେଲେ ଗଡ଼୍ରେଜର ଆଲ୍ମାରି ଅଛି ଆମର ସାମସଙ୍ଗ୍ କମ୍ପାନୀ ଅଛି ଗୋଡ଼୍ରେଜ କମ୍ପାନୀ ଅଛି ତା'ହେଲେ ଆପଣ କେଉଁ କମ୍ପାନୀରୁ ନେବାକୁ ଚାହୁଁଛନ୍ତି କି ଗୋଡ଼୍ରେଜ କମ୍ପାନୀର ନେବା ଅଛି ତା'ହେଲେ ତା'ପରେ ସା ଆପଣ କେଉଁ ସାଇଜ୍ ନେବେ କି ଆମର ଚବିଶ ସାଇଜ୍ ଅଛି ଅଠେଇଶ ସାଇଜ୍ ଅଛି ବତିଶ ସାଇଜ୍ ଅଛି ମାନେ ଚବିଶ ସାଇଜ୍ ନେଲେ ତାମାନେ ସେଇଟା ଠକ୍ ଠକ୍ କରିବ ଆଉ ଯଦି ମାନେ ବାଇଶ ସାଇଜ୍ ନେବେ ବୋଇଲେ କିଛି ସାଉଣ୍ଡ ବି ହେବନି ମାନେ ବାଇଶରେ ବି ମାନେ ଆମର ଲକର୍ ବି ଅଛି ତା'ହେଲେ ଆପଣ କେଉଁ ସାଇଜ୍ ନେବାକୁ ଚାହୁଁଛନ୍ତି କି ଚବିଶ ସାଇଜ୍ ନେବେ ଯେ ମାନେ ସେଇଟା ଆମର ପାଞ୍ଚହଜାର ପଡ଼ୁଛି ପାଞ୍ଚହଜାର ପଡ଼ୁଛି ଯେ ମାନେ ସେଇଟା ଖଡ଼ ଖଡ଼ କରୁ ଶବ୍ଦ ଶୁଭିବ ଆଉ ମାନେ ବାଇଶ ସାଇଜ୍ ମାନେ ବହୁତ ଭଲ ଅଛି ଭଲ ଅଛି ଯେ ମାନେ ତାଙ୍କର ଲକର୍ ଅଛି ଦୁଇଟା ଲକର୍ ଅଛି ଯାହାଫଳରେ ମାନେ ସୁନ୍ଦର ବି ଦେଖାଯାଉଛି ସବୁ ରଖିବା ପାଇଁ ମଧ୍ୟ ସାମାନ ବହୁତ ଅଛି ଭଲ ତା'ହେଲେ ଆପଣ କେଉଁ ସାଇଜ୍ ନେବେ କି ମାନେ ଆମର ବାଇଶ ସାଇଜ୍ ଅଛି ମାନେ ଷ୍ଟ୍ରଙ୍ଗ ଆଉ ଚବିଶ ସାଇଜ୍ ଅଛି ମାନେ ଖଡ଼ ଖଡ଼ କରୁଛି ମୁଁ ତା'ହେଲେ ମୁଁ ବାଇଶ ସାଇଜ୍ ଦେଖୁଛି ଯେ ମାନେ ନେବେ କି କ'ଣ ବାଇଶ ସାଇଜ୍ କି ଅନ୍ୟ କେଉଁଟା ନେବେ ତା'ହେଲେ କେଉଁ ଆଉ କ'ଣ ନେବେ ତା'ହେଲେ କୁହନ୍ତୁ କ'ଣ ଗଡ଼୍ରେଜ ଯେଉଁ ନେବେ ମାନେ କେଉଁ ସାଇଜ୍ ନେବେ ବାଇଶ ସାଇଜ୍ ନା ତା'ହେଲେ ଠିକ୍ ଅଛି ମୁଁ ବାଇଶ ସାଇଜ୍ ଦେବି ଯେ ମାନେ ପଇସାପତ୍ର କେତେ କ'ଣ ପଚାରୁନାହାଁନ୍ତି ଆପଣ ଆମ ଦୋକାନରେ ସବୁ ଅଛି ତା'ହେଲେ ଆପଣ କେଉଁ ସାଇଜ୍ ନେବେ ଆଉ ଛୋଟ ନାହିଁ ବାଇଶ ଅଛି ଅଠର ସାଇଜ୍ ନାହିଁ ଗଡ଼୍ରେଜ ତ ମାନେ ଆମର ବାଇଶ ସାଇଜ୍ ଏଇନା ହେଉଛି ଆମର ଆଠହଜାର ଆଉ ଯଦି ସେ ଆଉ ସାଇଜ୍ ନେଉଛନ୍ତି ବୋଇଲେ ଆମର ସେଇଟା ପଡ଼ିବ ଆମର ପାଞ୍ଚହଜାର ନା ନା ବାଇଶ ସାଇଜ୍ରେ ଆମର ଆଠହଜାର ଆଉ ଚବିଶ ସାଇଜ୍ରେ ଆମର ପାଞ୍ଚହଜାର କାହିଁକି ନା ରେଟ୍ ପଇଲେ ମାନେ ଆମର ବି ତ ସବୁ ଆଣିଲା ସମୟରେ ମାନେ ଭଡ଼ା ବି ବହୁତ ନେଉଛନ୍ତି ତା'ର କମ୍ପାନୀ ମାନେ କାହିଁକି ନା କ ଆଲ୍ମିରା ପରା ବାଇଶ ସାଇଜ୍ର ମାନେ ଆମର ଆଠହଜାର ଟଙ୍କା ପରେ ଦିଆଯିବ

ହଁ ମୁଁ ରହିବି ମୁଁ ସବୁ ସମୟରେ ମୁଁ ଦୋକାନରେ ହିଁ ଅଛି ତା'ହେଲେ ଆପଣ ଯେଉଁ ସମୟରେ ଆସିବେ ତା'ହେଲେ ସେହି ସମୟରେ ବି ନେଇଯିବେ